ଆମର୍ ଦେଶ୍ରେ ଇହାଦେ ବେଶୀ ଶିଳ୍ପୀକରଣଟା ବୃଦ୍ଧି ପାଉଛେ ଏବଂ ଶିଳ୍ପ ଦ୍ୱାରା ଶିଳ୍ପ ପ୍ରତିଷ୍ଠାନ୍ ଦ୍ୱାରା ଆମେ ଅନେକ ଲୋକ ତାର୍ମାନେ ଆମେ ବହୁତ୍ ଉନ୍ନତ୍ ହଉଚୁଁ ଏବଂ ସେତାର୍ ଦ୍ୱାରା କିଛି ତାର୍ମାନେ ପଏସା ଆମର୍ ହାତ୍କେ ଆସୁଛେ ଏବଂ ଆମେ ନିଜର୍ ପେଟ୍ ପୁଷି ପାରୁଛୁଁ ଗରିବ୍ ଲୋକ୍ ନିଜର୍ ପେଟ୍ ପୁଷି ପାରୁଛେ ଶିଳ୍ପ ଦ୍ୱାରା ଏବଂ ଶିଳ୍ପର ବୃଦ୍ଧି ଦ୍ୱାରା ତାର୍ମାନେ ଦେଶ୍ ବହୁତ୍ ଉନ୍ନତି କର୍ବା ଏବଂ ସେ ଶିଳ୍ପର ବୃଦ୍ଧି ଦ୍ୱାରା ବା ଶିଳ୍ପ ପ୍ରତିଷ୍ଠାନ୍ ଦ୍ୱାରା ଅନେକ ଲୋକ ଲୋକ ତାର୍ମାନେ ନିଯୁକ୍ତି ହେଇପାର୍ବେ ଆଉ ଗରିବୀ ଜେନ୍ଟା ଅଛେ ଦେଶରେ ଯେନ୍ ଗରିବୀ ସମସ୍ୟାଟା ଅଛେ ବା ଗରିବ୍ ଲୋକ୍ ଯେନ୍ଟା ଦେଖା ଯାଉଛନ୍ ଧୀରେ ଧୀରେ କମ୍ବେ ଏବଂ ଶିଳ୍ପୀକରଣ୍ ଗୁଟେ ବହୁତ୍ ବଢ଼ିଁଆ ପ୍ରୋସେସ୍ଟିଏ ଯେନ୍ଟାକି ଇନ୍କମ୍ କର୍ବାର୍ଲାଗି ବା କିଛି କମାନି କର୍ବାର୍ଲାଗି ଶିଳ୍ପୀକରଣ ଗୁଟେ ହଉଛେ ବହୁତ୍ ବଢ଼ିଆ ପ୍ରସେସ୍ଟେ ଏ ସେନ ବେନିଫିଟ୍ମାନେ ବା ବହୁତ୍ ଭଲ୍ କାମ୍ ଦିଆଯାଏସି